ଏପରି ଅବସର ପର୍ବପର୍ବାଣି ଆମର ପରାକ୍ରମ ଅଛି ଆମର ନୂଆଖାଇ ଯାହାକି ଆମେ ନୃତ୍ୟ କରିଥାଉ ନାଚ ଗୀତ ସବୁକିଛି କରିଥାଉ ଆଉ ତା ସହିତ ସବୁ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରିଥାଉ ଏମିତିରେ ବାର ମାସରେ ତେର ପୂଜା ବି କୁହନ୍ତି ଏମିତିରେ ଆମେ ସବୁ ରଜ ରଜ ଖେଳ ବି ଆମେ ଗୀତ ନାଚ ନୃତ୍ୟ ଯାଇକି ସବୁକିଛି ଆମେ କରିଥାଉ